ହଁ ମୁଁ ଅନ୍ଲାଇନ୍ରେ ଠକାଇ ହୋଇଛି କାହିଁକିନା ମୁଁ ଗୋଟିଏ ପ୍ୟାଣ୍ଟଟେ ଅର୍ଡ଼ର କରିଥିଲି ସେ ଡୁପ୍ଳିକେଟ ପ୍ୟାଣ୍ଟଟା ଗୋଟିଏ ଦେଇଥିଲା ସେ ପ୍ୟାଣ୍ଟ ବହୁତ ଭଲ ନାଇ ଥାଇ ସେତାକେ ମୁଇଁ ସାଙ୍ଗେ ସାଙ୍ଗ ବେକ୍ କଲି ଆଉର୍ ମୁଁ ସେ ବେକ୍ରେ ପଇସା ପାଇଲି ନେକ୍ସଟ ଟାଇମ ଫେର ମଗାଲି ମୋତେ ଭଲ ପ୍ୟାଣ୍ଟଟା ଆସିଲା ବାକି ଫାଷ୍ଟ ଟାଇମରେ ମୋତେ ସେ ପ୍ୟାଣ୍ଟ ର ବହୁତ ଖରାପ ପ୍ୟାଣ୍ଟଟେ ଆସିଥିଲା